ଆମ ବିବାହଟା କହିବାକୁ ଗଲେ ମାନେ ଗୋଟେ ଶୁଭ କାମ ଆଉ ବାପା ମା'ଙ୍କର ବହୁତ ମାନେ ତା'ଦେହରେ ଅବଗତ ଥାଏ ବାପା ମା' ଗୋଟେ ଧର ଝିଅ ହଉ କି ପୁଅ ବାହାଘର ବାପା ମା' ଉପାସ ରହିକି ପୁଅ ଝିଅଙ୍କ ପାଇଁ ସେମାନେ ଇଏ କରନ୍ତି ତା'ପରେ ଆଗ ଆମର ନିର୍ବନ୍ଧ ହୁଏ ନିର୍ବନ୍ଧରେ ମାନେ ପୁଅ ଘର ଝିଅ ଘର ଦୁଇ ଘର ବସନ୍ତି ତା'ପରେ ପୁଅକୁ ସବୁ ଚନ୍ଦନ ଟିପା ଦେଇକି ତାକୁ ସ୍ୱୀକାର କରନ୍ତି ପୁଅ ପିଲା ଝିଅକୁ ଚନ୍ଦନ ଟିପା ଦେଇ ସ୍ୱୀକାର କରନ୍ତି ଯାହା ସୁନା ଆଣିଥାନ୍ତି ଝିଅକୁ ଦିଅନ୍ତି ଇଏ ଯାହା ସୁନା ନେଇଥାନ୍ତି ପୁଅକୁ ଦିଅନ୍ତି ଏମିତି ଫଳରେ ସେଟା ନିର୍ବନ୍ଧ ହେଲା ମାନେ ସେଟା ସ୍ଥାପିତ ହେଲା ଆଉ ସିଏ ମୋ ଜ୍ୱାଇଁ ବୋଲି ସିଏ କହିଲେ ଇଏ ଆମ ବୋହୁ ବୋଲି ଆଉ ହେଇଗଲା ଆଉ ନିର୍ବନ୍ଧ ପରେ ତା'ପରେ ବାହାଘର ଗୋଟେ ଡେଟ୍ ଫାଇନାଲ୍ ହେଇଥାଏ ବାହାଘର ଏବେକା ଯୁଗରେ ତ ସବୁ ମେହେନ୍ଦି ରସମ ହଳଦୀ ରସମ ସବୁ ନୂଆ ଭେରାଇଟିରେ ସବୁ କରୁଛନ୍ତି କିନ୍ତୁ ଆଗରୁ ନଥିଲା ଏବେ ସବୁ ନୂଆ ଯେହେତୁ ଚାଲିଛି ଯୁଗ ଅନୁସାରେ ପରିବର୍ତ୍ତନ ହେଉଛି ଏବେକା ଲୋକ ସବୁ ହଲଦି ରସମ ମାନେ ମେହେନ୍ଦି ରସମରେ ମେହେନ୍ଦି ଲଗାଉଛନ୍ତି ସେଦିନ ନାଚ ଗୀତ କରୁଛନ୍ତି ଭୋଜି ଭାତ କରିକି ଖାଉଛନ୍ତି ତା'ପରେ ହଲଦି ରସମରେ ହଲଦି ଲଗାଉଛନ୍ତି ସେ ନାଚ ଗୀତ କରୁଛନ୍ତି ତା'ପରେ ବାହାଘର ବାହାଘର ଦିନ ପୁଅ ବର ହେଇ କରି ଯିବ ଝିଅ ଘରକୁ ବାହା ହେବାକୁ ଆଉ ବାଜା ରୋଷଣୀ ଧରିକି ଯିବୁ କୁଣିଆ ମୈତ୍ର ବନ୍ଧୁବାନ୍ଧବ ସମସ୍ତେ ଆସିଥିବେ ଧର ଘରକୁ ସେଦିନ ଆଉ ସମସ୍ତେ ନୂଆ ପିନ୍ଧିଥିବେ ପୁଅ ସାଙ୍ଗରେ ଧର ବର ଯାତ୍ରୀ ଗଲେ ସମସ୍ତେ ପିନ୍ଧି ପାନ୍ଧି କରି ଗାଡ଼ିରେ ନାଚ ଗୀତ ରୋଷଣୀ କରି ପୁଅକୁ ପୁରା ଝିଅ ଘର ଯାକେ ନେଇକି ଯିବେ ତା'ପରେ ଝିଅ ଘର ଠେଇ ମଣ୍ଡପରେ ହଉ କି ତାଙ୍କ ଘରେ ହଉ ଯେଉଁ ବାହାଘର ଯେଉଁଠି ବେଦି ହେଇଥିବ ତା'ପରେ ସେଇଠି ତାଙ୍କର ବାହାଘର ହବ ବାହାଘର ହାତ ଗଣ୍ଠି ପଡ଼ିବ ତା'ପରେ ସିନ୍ଦୁର ଦିଆ ନିଆ ହେବେ ତା'ପରେ ଗୋଟେ ଝିଅ ବାହାଘର ଇଏରେ ସରିଲା ପରେ ତା'ର ବିଧି ଅଛି ସବୁ ଘରେ ବେଦିରେ କର୍ମ ସରିଲା ପରେ ଘରେ ବି କେତେ କର୍ମ ଅଛି ଆଈ ମା' କୋଳରେ ବସି କିରି ଖଇ ଫୋପାଡ଼ନ୍ତି ସବୁ ଦେଇ ପିଣ୍ଟିକି ତା'ପରେ ଦେଇପିରେ ମୁଣ୍ଡିଆ ମାରିବେ ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରିବେ ସବୁ ମୁଣ୍ଡିଆ ମାରିକି ତା'ପରେ ବର ସାଙ୍ଗରେ କନିଆ ବର ଘରକୁ ଆସିବ ଆଉ ଗାଡ଼ିରେ ବିଦା କରିବ ଆଉ ବିଦା ବେଳେ ବାପା ମା' ଭାଇ ସମସ୍ତେ ବହୁତ କାନ୍ଦନ୍ତି ଝିଅ ବି ବହୁତ କାନ୍ଦେ ତା' ସାଙ୍ଗସାଥି ଭଲ ସମସ୍ତେ କାନ୍ଦନ୍ତି ଯେହେତୁ ଗୋଟେ ଝିଅଟା ମାନେ ତା' ବାପ ଘର ଛାଡ଼ିକି ଗୋଟେ ନୂଆ ଜାଗାକୁ ଯାଉଛି ନୂଆ ଲୋକ ସାଙ୍ଗରେ ଯିଏକି ତାକୁ ଜାଣିନି କି ଚିହ୍ନିନି ତାଙ୍କ ପରିବାର ଲୋକକୁ ବି ସେ ଚିହ୍ନି ସେଠି କେମିତି ସେ ଆଡ଼ଜଷ୍ଟମେଣ୍ଟ କରିବ କେମିତି ଚଳିବ ସେଇଗୁଡ଼ା ସେ ଭାବିକି ବହୁତ କାନ୍ଦେ କାନ୍ଦେ ହେଲେ ତା' ବାପା ମା' ମାନେ ଯେହେତୁ ଝିଅ ଜନ୍ମ କରୁଛନ୍ତି ଝିଅ ଜନ୍ମ ପର ଘରକୁ ବୋଲି ବିଦା କରିବେ ଗୋଟେ ଝିଅଟି ତା' ମନରେ ବହୁତ ଆଶା ଆକାଂକ୍ଷା ନେଇକି ଯାଇଥିବ ତା' ଶାଶୁ ଘରକୁ ଆଉ କେମିତି ମୁଁ ସେଠି ଚଳିବି କେମିତି ଆଡ଼ଜଷ୍ଟମେଣ୍ଟ କରିବି ଆଉ ବାପା ମା' ବି ସେଇଗୁଡ଼ା ଭାବିକି ବହୁତ କାନ୍ଦନ୍ତି ବାପା ମା' ଭାବି ମୋ ଝିଅଟି ଏତେ ଅଲି ଅଳି ଏଠି ବଢ଼ିଥିଲା ସେଠି କେମିତି ଚଳିବ ସେଠି କେମିତିକା ଲୋକ ଥିବ ପରିବେଶ କେମିତି ଥିବେ ବାପା ମା' ବି ଭାବନ୍ତି ତେଣୁ ଝିଅଟି ତା' ଶାଶୁ ଘରକୁ ଯାଇଁକି ଚଳେ ଆଉ ତା' ଆଡ଼ଜଷ୍ଟମେଣ୍ଟ କରିକି ତା' ଇଏ ଅନୁସାରେ କି ଚଳିଥାଏ ଆଉ